ମୁଁ ଯେତେବେଳେ ବୁଣିବା ଏବଂ ସିଲେଇ କରିବା କାମ ଅନ୍ୟମାନେ କରୁଥିବାର ଦେଖିଲି ସୁନ୍ଦର ଦେଖାଯାଉଥିଲା ସେତେବେଳେ ମୁଁ ତାହା ଦେଖି ନିଜକୁ ରୋକି ପାରିଲି ନାହିଁ ଏବଂ ମୁଁ ମଧ୍ୟ ବୁଣିବା ପାଇଁ ସିଲେଇ କରିବା ପାଇଁ ଆରମ୍ଭ କରିଦେଲି କିଛିଟା ଅନ୍ୟମାନଙ୍କ ଠାରୁ ଶିଖିଲି ଆଉ କିଛିଟା ନିଜେ ଦେଖି ଦେଖି କିରି ତାଙ୍କ ହାତ କେମିତି ଯାଉଛି କେମିତି କରୁଛନ୍ତି ତାହା ଦେଖି ଦେଖି କିରି ମୁଁ ନିଜେ ଆପେ ଆପେ ସିଲେଇ କରିବା ଏବଂ ବୁଣିବା ଶିଖିଲି